ଉତ୍ତର ଭାରତୀୟ ଏବଂ ଦକ୍ଷିଣ ଭାରତୀୟର ଖାଦ୍ୟ ଗୁଡ଼ିକ ବହୁତ ସୁନ୍ଦର ଉତ୍ତରଭାରତର କଥା ତ କହିଲେ ନ ସରେ ସେଠାରେ ଯେଉଁ ପାଓଭାଜି ଆଉ ବଡ଼ାପାଓ ବୋଲି ଯେଉଁ କହୁଛନ୍ତି ଓଃ କି ଟେଷ୍ଟ ତା'ର ସେ ଛୁଆମାନଙ୍କୁ ତ ବହୁତ ପସନ୍ଦ ତାକୁ ସନ୍ଧ୍ୟାବେଳିଆ ଜଳଖିଆରେ ଦେଲେ ସେମାନେ ବହୁତ ଆନନ୍ଦିତ ହଉଛନ୍ତି ଉତ୍ତର ଭାରତୀୟ ଖାଦ୍ୟ ଗୁଡ଼ିକର ଆଉ ଦକ୍ଷିଣ ଭାରତୀୟ କଥା କହିଲେ ଆମର ଇଟିଲି ଆଉ ଦୋସା ସାମ୍ବର ଏଇଗୁଡ଼ାକୁ ତ ଖାଇତେ ସକାଳ ଟାଇମ୍ ଜଳଖିଆରେ ଖାଇବାକୁ ଛୁଆମାନଙ୍କର ବହୁତ ପସନ୍ଦ ମୋତେ ପ୍ରାୟତଃ ସକାଳ ଟାଇମ୍ରେ ମୁଁ ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରେ ଏବଂ ସନ୍ଧ୍ୟା ଟାଇମ୍ରେ ଉତ୍ତର ଭାରତୀୟ ଖାଦ୍ୟ ପ୍ରସ୍ତୁତ କରେ ଯାହାକି ମୋ ଛୁଆମାନଙ୍କର ବହୁତ ପସନ୍ଦ ସେ କହିଲେ ଆମର ଇଟିଲି ଆଉ ସାମ୍ବର ଚଟଣି ଏହିସବୁ ଜିନିଷ ଗୁଡ଼ାକ ସକାଳେ ତିଆରି କଲେ ଛୁଆମାନେ ବହୁତ ପସନ୍ଦ କରିଥାନ୍ତି ତାହା ଦକ୍ଷିଣ ଭାରତୀୟ ଖାଦ୍ୟ ଭାବେ ବିବେଚିତ ଆଉ ଆମର ଉତ୍ତର ଭାରତୀୟ ଖାଦ୍ୟ କହିଲେ ଆମର ଯେଉଁ ବଡ଼ାପାଓ ପାଓଭାଜି ଏଇଗୁଡ଼ାକୁ ମୁଁ ସନ୍ଧ୍ୟାବେଳେ ପ୍ରସ୍ତୁତ କରେ ଯେମିତି କି ପାଉଁରୋଟି ବୁଟଡାଲି ପାଓଭାଜିରେ ବ୍ୟବହାର ହୁଏ ସେଇ ତାହାକୁ ସେମାନେ ବହୁତ ପସନ୍ଦ କରିଥାନ୍ତି ସନ୍ଧ୍ୟାବେଳରେ ଖାଇବାକୁ ଆଉ ଦକ୍ଷିଣ ଭାରତୀୟରେ ସେମିତି ଦୋସା କହିଲେ ଦୋସାଟା ଆମର ବହୁତ ପସନ୍ଦ ସକାଳ ଜଳଖିଆରେ ସକାଳ ଜଳଖିଆରେ ମୋ ସ୍ୱାମୀଙ୍କର ବି ସେଇଟା ଦ୍ୱିପହରରେ ବି ସିଏ ଚଳାଇ ଦିଅନ୍ତି କହିବେ ଦୋସା ସାମ୍ବର ଚଟଣି ତାଙ୍କର ବହୁତ ପସନ୍ଦ ସାମ୍ବରର ପ୍ରସ୍ତୁତିଟା ଏଡ଼େ ସୁନ୍ଦର କି ଆମର ତା'ମସଲା ବି ସବୁଆଡ଼େ ମିଳେ ଆଉ ପନିପରିବା ଯାହା ବି ଘରେ ଥାଉ ତାକୁ ଟିକିଏ ପକାଇ ସାମ୍ବର କରିଦେଲେ ଖାଇତେ ବହୁତ ସୁନ୍ଦର ଲାଗେ ଆଉ ଉତ୍ତର ଭାରତୀୟର ଯେଉଁସବୁ ଅଛି ପାଓଭାଜି ବୁଟଡାଲି ଡାଲି ଜାତୀୟ ଜିନିଷ ଘରେ ଥିଲେ ସେଇଟା ବି ବହୁତ ସୁରୁଖୁରୁରେ ହେଇଯାଏ ବହୁତ ସହଜରେ ଆଉ ବହୁତ ସ୍ଵାଦିଷ୍ଟ ହୁଏ ଏହିପରି ଭାବରେ ଭାରତୀୟ ଦୁଇପଟର ଦକ୍ଷିଣ ହଉ କି ଉତ୍ତର ହଉ ଖାଦ୍ୟ ଗୁଡ଼ିକ ଅତିଶୟ ସୁନ୍ଦର ଆଉ ମୋତେ ରୋଷେଇ କରିବାକୁ ବି ବହୁତ ପସନ୍ଦ ଲାଗେ